ଗ୍ରାମୀଣ ସମ୍ପ୍ରଦାୟର ଯୁବକମାନେ କୃଷିକୁ ଏକ ବୃତ୍ତି ବା ଜୀବନଶୈଳୀ ଭାବରେ ବହୁତ ଭଲ ଭାବରେ ଦେଖନ୍ତି କାହିଁକିନା କୃଷି ହେଉଛି ଜୀବନର ମୂଳମନ୍ତ୍ର କୃଷି ହିଁ ଆମକୁ ଖାଦ୍ୟ ଯୋଗାଇଥାଏ ଆଉ ଆଉ ଏବେକାର ଯୁବକମାନେ ପାଠ ଯେତେ ପାଠ ପଢ଼ିଲେ ମଧ୍ୟ ସରକାରଙ୍କ ଦ୍ଵାରା କିଛି ସୁବିଧା ନଥିବାରୁ ସେମାନେ କୃଷି ବୃତ୍ତିକୁ ହିଁ ଆପଣାଇଥାନ୍ତି ଏବେ ନୂଆ ସେମାନେ ପାଠ ପଢ଼ିଥିବା ଯୋଗୁଁ ନୂଆ ନୂଆ ପଦ୍ଧତିରେ ନୂଆ ନୂଆ ଶୈଳୀରେ କୃଷିକୁ ବହୁତ ଭଲ ଭାବରେ ବହୁତ ଭଲ ଭାବରେ ପ୍ରୟୋଗ କରି ନିଜର କୃଷି କୃଷି କାମ କୃଷି କାର୍ଯ୍ୟ କରିଥାନ୍ତି ଏବଂ ଯାହା ଫଳରେକି ସେମାନଙ୍କ ପରିବାରକୁ ମଧ୍ୟ ସମ୍ଭାଳିଥାନ୍ତି କୋଭିଡ଼୍ ପରଠୁ କୃଷିକୁ ବହୁତ ପ୍ରାଧାନ୍ୟ ଦିଆଯାଇଛି କୋଭିଡ଼୍ ପରଠୁ ଲୋକମାନେ ଘରେ ରହିବା ଯୋଗୁଁ ଯୁବକମାନେ ଘରେ ରହିବା ଯୋଗୁଁ କୃଷିକୁ ନୁଆ ପଦ୍ଧତିରେ ନୂଆ ଶୈଳୀରେ ବେଶୀ ପାରିଶ୍ରମିକ ନ ହୋଇ କିପରି ସହଜ ଉପାୟରେ ଆମକୁ ଖାଦ୍ୟ ମିଳିପାରିବ ସେହି ପ୍ରକାରର ସେମାନେ ଚାଷ କାମ କରିଥାନ୍ତି ଏବେ କୃଷିକୁ ପ୍ରାୟ ସବୁ ଲୋକ ଆପଣାଇଲେଣି